ଓଡ଼ିଶାର ପ୍ରକୃତରେ ମୁଖ୍ୟ ଉପାଦାନଗୁଡ଼ିକ ହେଉଛିି ସଂସ୍କୃତିର ନୃତ୍ୟ ପର୍ବପର୍ବାଣୀ ଆହୁରି ତିନୋଟି ବହୁତ ଗୁଡ଼ାଏ ରହିଅଛି ଯାହା କଳା ପରିଶ୍ରମୀ ଶିଳ୍ପ ଭାବେ ସ୍ଥିରତା ବି ରହିଅଛି ପରିଶ୍ରମୀ ଆମ ଓଡ଼ିଶାରେ ଲୋକମାନେ ବହୁତ ପରିଶ୍ରମୀ କରନ୍ତି ଆଉ କରି ଆସୁଅଛନ୍ତି ଆଉ କଳା ଆମ ଶିଳ୍ପରେ ବି ସେମାନେ ଆଗରେ ଅଛନ୍ତି ଯାହାଡେ ନାଚ ଗୀତ ଚିତ୍ର ଆଙ୍କିବାରେ ଏସବୁ ସବୁ ପ୍ରାୟ ସବୁ କାର୍ଯ୍ୟରେ ସେମାନେ ପ୍ରଥମ ରେ ରହିଅଛନ୍ତି ଆଉ ଓଡ଼ିଶାର ପ୍ରକୃତିର ବା ସଂସ୍କୃତିର ମୁଖ୍ୟ କଳାପଠେ ଆମ ଓଡ଼ିଶାରେ ଲୋକ ବହୁତ ନାଚକୁ ବହୁତ ପସନ୍ଦ କରନ୍ତି ଚିତ୍ର ଆଙ୍କିିବାରେ ବି ପସନ୍ଦ କରନ୍ତି ଆଉ ଓଡ଼ିଶାରେ ସାଂସ୍କୃତିକ ମୁଖ୍ୟ ଉପାଦାନଗୁଡ଼ିକ ହେଉଛି ପର୍ବପର୍ବାଣି ଆଉ ଯାହାକି ବହୁତ ଭାଷାର ଲୋକ ଏଠାରେ ବସବାସ କରିଅଛନ୍ତି ତାହା ପାଇଁ ବି ଗର୍ବିତ ଅଛନ୍ତି ଯାହାକି ଆଦିବାସୀ ହରିଜନ ଯାହାକି ଆଦିବାସୀ କଥା କହିଲେ ଲୋକମାନେ ସମସ୍ତେ ଖୁସି ହୁଅନ୍ତି ସେଇମାନେ ସେଗୁଡ଼ାକ ରହିଅଛି ଆମ ଓଡ଼ିଶାରେ ଆଉ ଏସବୁ କ୍ଷେତ୍ରରେ ବି ସେମାନେ ଗର୍ବିତ ଅଛନ୍ତି ଯାହା କଳା ଶିଳ୍ପ ପରିଶ୍ରମ ଅନୁସାରେ